ଆମ ଓଡ଼ିଶାରେ ବହୁତ ଅବହେଲିତ ହେଉଛେ ଅବହେଲିତ ହେବା ଦ୍ଵାରା ଛୁଆମାନେ ବି କୌଣସି ଜିନିଷରେ ଆଗକେ ବଢ଼ି ନାଇଁ ପାରବାର୍ ପଢ଼ାଲେଖାରେ ବି ଆଗକେ ବଢ଼ି ନାଇଁ ପାରବାର୍ ଆମର୍ ଓଡ଼ିଶାରେ ଶିକ୍ଷାର୍ ଅଭାବ ହେଇଯାଉଛେ ଶିକ୍ଷାର୍ ଅଭାବ୍ ହେଇଯାଉଛେ ଭିନ୍ନକ୍ଷମର ଯେଉଁ ଅଛନ ଛାତ୍ରମାନେ ଯିଏ ଭିନ୍ନକ୍ଷମ ବଲେ ଯିଏ ଆଖି ଦେଖି ନାଇଁପାରେ ଶୁନି ନାଇଁପାରେ ଯେ ଚାଲି ନାଇଁପାରେ ତାହାକୁ ଭିନ୍ନକ୍ଷମର ଲୋକ ବଲିକରି କୁହାଯାଇଛେ ସେ ଭିନ୍ନକ୍ଷମର ଲୋକକୁଁ ଗମେଣ୍ଟ ତରଫରୁ ଭତ୍ତା ବି ମିଲୁଛେ ଭତ୍ତା ମିଲବାର୍ ଦ୍ବାରା କେତେ ଲୋକ୍ ସେ ସୁବିଧା ପାଇ ପାରୁଛନ୍ ବି ଆଉ ନାଇଁ ବି ପାଇ ପାରବାର୍ ଆମର୍ ଇ ଓଡ଼ିଶାର ସରକାର ଏତେ ଅବହେଲିତ ହଉଛେ ହେଉଛନ୍ ଯେ ଅଧା ଲୋକ ପ୍ରାୟ ଜହଁ ଦୁର୍ବଲ୍ ହେଇଥିଲେ ବି ସେମାନେ ସେ ଛୁଆମାନେ ସେ ଭିନ୍ନକ୍ଷମର ଛୁଆମାନେ ସେ ସୁବିଧା ମାନେ ପାଇ ନାଇ ପାରବାର୍ ତେଣୁ କରି ଆମର୍ ଓଡ଼ିଶାର ଛାତ୍ରବୃତ୍ତି ଛାତ୍ରମାନେ ଆଗକେ ବଢ଼ି ନାଇଁ ପାରବାର୍